ମୁଁ ଏମିତି ଏକ କମିକ୍ ବହି ପଢ଼ିଥିଲି ଯାହାକି ମିକି ମାଉସ ଥିଲା ବହିର ନା ସେ ବହି ଭିତରେ ଗୋଟେ ହସର କମିକ୍ ଗୋଟେ ଥିଲା ସେ ବହି ପଢ଼ିକିନା ମୋତେ ବହୁତ ଭଲ ଲାଗିଥିଲା ସେୟା ପଢ଼ୁ ପଢ଼ୁ ମୁଁ ବେଶୀ ହସୁଥିଲି ସେଇଟା ଦେଖିକିନା ମୋ ସାଙ୍ଗ ମାନେ ବି ମୋତେ କହୁଥିଲେ ଯେ କ'ଣ ଏତେ ହସୁଛୁ କ'ଣ ପଢ଼ିକିନା ଏତେ ହସୁଛୁ ଯେ କହିଲେନି ପଚାରୁ ଥିଲେ ମୁଁ କହିଲି ନାଇଁ ଏ ମିକି ମାଉସ ବହି ଏଇଟା ଦେଖେ ଏଇ ଏଥିରେ ଗୋଟେ ରଚନାଟେ ଦେଇଛନ୍ତି ସେଇଟା ପଢ଼ିକିନା ବେଶୀ ହସ ଲାଗୁଛି ତୁମେ ପଢ଼ିକିନା ଦେଖ ଯଦି ହସ ନ ଲାଗୁଛି ବଲେ ମୋତେ କହିବ ଆଉ ଏଗୁଡ଼ା ବହିର ରେଟ୍ ମୋତେ ପାଞ୍ଚଶହ ଟଙ୍କା ପଡ଼ିଥିଲା ପଇସାର କିଛି ମ୍ୟାଟର କରିନି ମୋତେ କମିକ୍ ବହି ପଢ଼ିବା ପାଇଁ ବେଶି ଇଚ୍ଛା ଲାଗୁଛି ସେଥିପାଇଁ ମୁଁ କମିକ୍ ବହି ପଢ଼ୁଛି ଯେତେ ହେଲେ ବି ମୁଁ ଧରି ଆସୁଛି ଫ୍ୟାମିଲି ବି ମୁଁ ଆଣିବା କମିକ୍ ବହି ପଢ଼ୁଛନ୍ତି ଫ୍ୟାମିଲି ଲୋକମାନେ ମୋ ଭଉଣୀବି କମିକ୍ ବହି ପଢ଼ିବା ପାଇଁ ବେଶୀ ଆଗ୍ରହ ଦେଖଉଛି ସେଥିପାଇଁ ହିଁ ମୁଁ ସେଇଟା କିଣିକିନା ଆଣୁଛି ଆଉ ସେ ରଚନା ପଢ଼ିକିନା ଆମର ହସି ହସି ପେଟ ପୁରା ବଥା ହେଇ ଯାଇଥିଲା